ଗୁଡ଼୍ ଇଭିନିଂ ସାର୍ ସାର୍ ମୁଁ ବାସୁଦେବପୁରରୁ କହୁଥିଲି ସାର୍ ମୁଁ ଗୋଟେ ଜିନିଷ ଅର୍ଡ଼ର କରିଥିଲି ଆପଣଙ୍କ କମ୍ପାନୀରୁ ଆପଣ ସେ ଜିନିଷ ଯେଉଁ ପଠାଇଥିଲେ ସେ ଜିନିଷ ସାର୍ ଭଲ ପଡ଼ିଲାନି ସେ ଦେଖିଲି ସେ ଭିତରେ ସବୁ ନଷ୍ଟ ହେଇଯାଇଛି ଆପଣ କାମ କରନ୍ତୁ ସେ ଜିନିଷଟାକୁ ରିଟର୍ଣ୍ଣ ନେଇ ମୋତେ ଅଲଗା ଜିନିଷ ଦିଅନ୍ତୁ ନଚେତ୍ ନାହିଁ ମୋତେ ପଇସାଟା ଫେରସ୍ତ ଦିଅନ୍ତୁ କାରଣ ସେ ଜିନିଷ ସାର୍ ଭଲ ପଡ଼ିଲାନି ମୁଁ ଭାବିଥିଲି ଅନଲାଇନ୍ର ଅର୍ଡ଼ର କଲେ ଜିନିଷଟା ପ୍ରାୟ ଭଲ ପଡ଼ୁଛି ସେ ଜିନିଷ ମୋତେ ଭଲ ଲାଗିଲାନି ଯାହାଫଳରେ କି ମୁଁ ସେ ଜିନିଷକୁ ଆପଣଙ୍କୁ ରିଟର୍ଣ୍ଣ କରିଦେଉଛି ଆପଣ ସେ ଜିନିଷ ବଦଳରେ ଅଲଗା ଜିନିଷ ମୋତେ ଦିଅନ୍ତୁ ନଚେତ୍ ପଇସା ରିଫଣ୍ଡ କରିଦିଅନ୍ତୁ ଆଉ ସାର୍ ମୁଁ ଅନଲାଇନ୍ରେ କେବେ ଅର୍ଡ଼ର କରିବିନି କାରଣ ମୁଁ ଏବେ କିଣିବୁ ଡାଇରେକ୍ଟ କିଣିବି ଆଉ ସେ ଜିନିଷ ମୋତେ ଭଲ ଲାଗୁନି ହଁ ସାର୍ ହଁ ନା ଆପଣ ଟିକିଏ ଦୟା କରନ୍ତୁ ମୋତେ ପଇସାଟା ଫେରସ୍ତ ଦିଅନ୍ତୁ ନଚେତ୍ ଅଲଗା କୌଣସି ଜିନିଷ ମୋତେ ରିଟର୍ଣ୍ଣ କରିଦିଅନ୍ତୁ ହଁ ହଁ ସାର୍